ରୋଷେଇ ଆରମ୍ଭ କରିବା ପୂର୍ବରୁ ଫାର୍ଷ୍ଟ ଚୁଲି ଲିପିକି ତାକୁ ସାଇଜ୍ କରିକି ରଖେ କାଠ ସେଠି ଆଣି ରଖେ ଦିଆସିଲି ରଖେ ଆଉ ତରକାରୀପତ୍ର କରିବାପାଇଁ ପନିପରିବା ଆଉ ସବୁ ବାଇଗଣ ଭେଣ୍ଡି ବୋଇତିଆଳୁ ଡାଲି ତାକୁ ଭିଜାଇକି ସବୁ ଆଣିକି ସେ ଚୁଲି ପାଖରେ ରଖେ ତାପରେ ମସଲା ତେଲ ହଳଦୀ ଜୀରା ଲଙ୍କା ଲଙ୍କାଗୁଣ୍ଡ ଆଉ ଫୁଟଣ ଜୀରା ଧନିଆଗୁଣ୍ଡ ଆଉ ହଳଦୀଗୁଣ୍ଡ ଆଉ କଟା ପିଆଜ କଟା ରସୁଣ ଅଦା ସବୁ ତାକୁ ଛଡ଼ାଇକି ବାଟିକି ଗ୍ରାଇଂଡିଙ୍ଗ କରେ କରିକି ଆଣିକି ରଖେ ଟମାଟୋ କାଟିକି ରଖେ ଆଉ ତାପରେ ରୋଷେଇ ମୁଁ ଆରମ୍ଭ କରେ ଯେଉଁଦିନ ଚିକେନ କରିବାର ଥିବ ମୁଁ ଚିକେନକୁ ଧୋଇ ତା ଭିତରେ ଲୁଣ ହଳଦୀଗୁଣ୍ଡ ଆଉ ଟିକେ ଲେମ୍ବୁକୁ ଚିପୁଡ଼ିକି ତାକୁ ଗୋଳାଇକି ଚୁଲି ପାଖରେ ରଖେ ତାପରେ ପିଆଜ ରସୁଣ ଅଦାକୁ କାଟିକି ଗ୍ରାଇଂଡିଙ୍ଗ କରେ ଗ୍ରାଇଂଡିଙ୍ଗ କଲାପରେ ମସଲାକୁ ଆଣିକି ସେଠି ଥୁଏ ତାପରେ ଚୁଲି ଜଳାଇ ତାକୁ ଚିକେନ ମସଲା ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ ଆଉ ଜୀରାଗୁଣ୍ଡ ଟିକେ ଗୋଟାମସଲା ବେଶି ବ୍ୟବହାର କରି ଗୋଟାମସଲାକୁ ଆଣିକି ରଖେ ତେଲ ଲୁଣ ସବୁ ରଖି ତାକୁ ତରକାରୀ ତିଆରି କରେ ଶାଗ କରିବାର ଥିଲେ ମୁଁ କଣ କରେ ନା ଶାଗକୁ ସବୁ ଧୋଇ ଧୋଇକି ଆଣିକି ପୁରା କାଟିକି ଚୁଲି ପାଖେରେ ଆଗେ ଥୋଇବି ତାପରେ ମସଲା ତାର ଶାଗର ଯେକୌଣସି ଜିନିଷ ପଡ଼ିବ ହଳଦୀ ଲଙ୍କା ଆଉ ରସୁଣ ପିଆଜ ସବୁ କାଟିକି ଚୂନ ଚୂନ କରିକି ଚୁଲି ପାଖରେ ରଖେ ତାପରେ ଶାଗକୁ ମୁଁ ଆରମ୍ଭ କରେ